ହ୍ୟାଲୋ ମଣି ଭାଇ ମୋର ଗୋଟେ ଜାଗାକୁ ଯିବାର ଥିଲା ମୁଁ ଆଉ ବାପା ବୋଉ ଦେଇ ଆମେ ଚାରି ଜଣ ଯାଇଥାନ୍ତୁ ଗୋଟେ ଜାଗାକୁ କେନ୍ଦ୍ରାପଡ଼ା ଯାଇଥାନ୍ତୁ ଦୁଇ ତିନି ଘଣ୍ଟା ଲାଗିଥାନ୍ତା ବୁଲାବୁଲି କରିକି ଆସିଥାନ୍ତୁ ଆଉ ହ କେତେ ଟଙ୍କା ନେଇଥାନ୍ତ ହଉ ହଉ ଏତେ ଟଙ୍କା କହୁଛ ଏ ତିନିଶହ ରହୁ ନେଉନ ହଉ ଆଉ ସାଢ଼େ ତିନିଶହ ଆଉ ହଉ ସାଢ଼େ ତିନିଶହ ରଖ ଆଉ ମୁଁ ଆଉ ଯିବି ଆଉ ହଉ ମୁଁ ହଉ କେତେବେଳକୁ ଆସିବ ଯେଉଁ ବାରଟା ଖଣ୍ଡେ ବେଳକୁ ଆସିବ ଟିକିଏ ଦୁଇ ତିନି ଘଣ୍ଟା ବୁଲିକି ଫେର୍ ରିଟର୍ଣ୍ଣ୍ କରିଦେବା ଘରକୁ ଆଉ ହଉ ଆଉ ହଉ ବଲଦେବୀ ମନ୍ଦିର ଯିବା ଆଉ ଛତା ଯିବା ହଁ ଦୁଇ ତିନିଟା ଦିଟା ଜାଗା ଯିବା ଦୁଇ ତିନି ଘଣ୍ଟା ଭିତରେ ରିଟର୍ଣ୍ଣ୍ କରିଦେବା ଆଉ ହଉ ଆଉ ହଉ ସାଢ଼େ ତିନିଶହ ଫିକ୍ସ୍ ହେଲା ଆଉ ହଉ ହଉ ରଖୁଛି ବାରଟା ଖଣ୍ଡେ ବେଳକୁ ଆସିବ ଆଉ